ଆମ କେନ୍ଦ୍ରାପଡ଼ା ଜିଲ୍ଲା ଗୋଟେ ଦେବସ୍ଥାନ କ'ଣ ନା ପୁରୀରେ ଜଗନ୍ନାଥ କେନ୍ଦ୍ରାପଡ଼ାରେ ବଳଦେବ ବଡ଼ ଭାଇ ଏବଂ ପ୍ରସିଦ୍ଧ ହେଉଛି ପୋଟଳ ପିଠା ରସାବଳି କେନ୍ଦ୍ରାପଡ଼ାର ଏବଂ କେନ୍ଦ୍ରାପଡ଼ାରେ କାରିଗରୀ ମୂର୍ତ୍ତି ଗଢ଼ିବାରେ ବହୁତ କଳାକାର ଅଛନ୍ତି ଯେଉଁମାନେ କି ପ୍ରସିଦ୍ଧ କଳାକାର ମୂର୍ତ୍ତି କାରିଗର ସବୁ ମୂର୍ତ୍ତି ନିର୍ମାଣ କରନ୍ତି ପଥରରେ ଏବଂ ସିମେଣ୍ଟ ବାଲିରେ କାଦୁଅରେ କାଠେରେ ବିଭିନ୍ନ ପ୍ରକାରରେ କାରୁକାର୍ଯ୍ୟ ମୂର୍ତ୍ତି ଗଢ଼ିକିନି ଦେଶ ବିଦେଶକୁ ବି ବିତରଣ କରୁଛନ୍ତି ଆଉ କେନ୍ଦ୍ରାପଡ଼ା ଗୋଟେ ଏମିତିକା ଜିଲ୍ଲା ପଞ୍ଚାଅଶୀ କିଲୋମିଟର ମିଟର ତା'ର ଲମ୍ବା କେନ୍ଦ୍ରାପଡ଼ା ଜିଲ୍ଲା ଚଉଦଶହ ପନ୍ଦରଟି ଗାଁ ପାଞ୍ଚଟି ନିର୍ବାଚନ ମଣ୍ଡଳୀ ବାର ଲକ୍ଷ ଭୋଟର ଯେଉଁଟା କି କେନ୍ଦ୍ରାପଡ଼ାରୁ ଗୋଟେ ବଡ଼ ଇତିହାସ ଅଛି ନାଥୁରାମଗଡ଼କୁ କନିକା ବ୍ଲକ ଜାଗୁଳେଇପଡ଼ାର ଯିଏ ନାଥୁରାମଗଡ଼ ମହାତ୍ମା ଗାନ୍ଧୀକି ଫାୟରିଂ କରିଥିଲା ସେ ତାକୁ ମାଡ଼ି ବସି ଖୁରୁପିରେ ବାଡ଼ାଇ ପୋଲିସିକି ଧରାଇ କୋର୍ଟରେ ସାକ୍ଷୀ ଦେଇ ତାକୁ ଫାଶୀ ଖୁଣ୍ଟରେ ଝୁଲାଇ ପାରିଥିଲେ ଗୋଟେ ବଡ଼ ଇତିହାସ ଏବଂ ସାରା ପୃଥିବୀରେ କେନ୍ଦ୍ରାପଡ଼ା ଇଚ୍ଛା ପ୍ରସିଦ୍ଧ ହେଉଛି କ'ଣ କୁଶଳୀ କାରିଗର ପାଣି ପାଇପ୍ କାରିଗର ସାରା ବିଶ୍ୱରେ ଯେଉଁଠି ଆପଣ ଆଖି ପକାଇବେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଲୋକ ଥେବେ କେନ୍ଦ୍ରାପଡ଼ା ଗୋଟିଏ ନାଳନର୍ଦ୍ଦମା ଜିଲ୍ଲା କିନ୍ତୁ ବିଜୁ ପୂର୍ଣ୍ଣ ଥିଲାବେଳେ ଯେଉଁ ପାରାଦ୍ୱୀପ ବନ୍ଦର କଲେ ଦଇତାରୁ ପାରାଦ୍ୱୀପ ଦେଢ଼ଶହ କିଲୋମିଟର ଲମ୍ବା ତା ପାଇଁ ଏଇ ଛେ କା କେନ୍ଦ୍ରାପଡ଼ା ଜିଲ୍ଲା ଅତି ଡେଭଲପମେଣ୍ଟ ଉନ୍ନତ ଧରଣର ହେଇଯାଇଛି ଉଣେଇଶିଶହ ତେୟାନବେ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ହେଲା ଆଗରୁ କଟକ ଜିଲ୍ଲା ଥିଲା କିନ୍ତୁ ଯାହା ହଉ କେନ୍ଦ୍ରାପଡ଼ା ବଳଦେବ ଜି ଠାକୁର ଏବଂ ପାଇଁ ପ୍ରସିଦ୍ଧ ଭିତରକନିକା ଯେ ସାରା ବିଶ୍ୱରେ ପ୍ରସିଦ୍ଧ ବର୍ତ୍ତମାନେ କେନ୍ଦ୍ରାପଡ଼ା ଜିଲ୍ଲାରେ ଧଳା କୁମ୍ଭୀର ବିଶ୍ୱରେ କେଉଁଠି ନାହିଁ ଡାଙ୍ଗମାଳ ବା ଭିତରକନିକାରେ ଧଳା କୁମ୍ଭୀର ଅଛନ୍ତି ଏ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ କେନ୍ଦ୍ରାପଡ଼ା ଜିଲ୍ଲା ସାରା ବିଶ୍ୱ ଇଚ୍ଛା ୱାର୍ଲଡ଼ରେ କେନ୍ଦ୍ରାପଡ଼ାକୁ ଜାଣିଛି ନା କାଇଁ ଧଳା କୁମ୍ଭୀର ପାଇଁ ଏହି ହେଉଛି କେନ୍ଦ୍ରାପଡ଼ାର ଇତିହାସ ଏବଂ ମୂର୍ତ୍ତି କାରିଗର ସବୁ ବହୁତ ଅଛନ୍ତି କଳାକାରର ପଥର କାଠ ଏବଂ କାଦୁଅର ଦେଶ ବିଦେଶକୁ ବା ଅଲଗା ଜିଲ୍ଲାକୁ ସବୁ ସପ୍ଲାଏ ଦିଅନ୍ତି